କୃଷିକାର୍ଯ୍ୟରେ ଟେକ୍ନୋଲୋଜି ଦ୍ୱାରା ବହୁତ ସୁବିଧା ହେଇଥାଏ ଯେପରି କି ମଟର ଦ୍ୱାରା ଆମେ କୃଷିରେ ପାଣି ଦେବାରେ ସାହାଯ୍ୟ ହେଇଥାଏ ଏବଂ ଟେକ୍ନୋଲୋଜି ଦ୍ୱାରା କି ଯାହା କି ଆମର ଧାନ ବି ହେଉଛି ସେହି ଗାଡ଼ି ମଟର ଦ୍ୱାରା ହିଁ ଆମର ଯେପରି ଧାନ ରଖିଲେ ସେପଟୁ ଧାନ ଉତ୍ପନ୍ନ ହେଇଥାଏ ଯାହା କି ଗାଡ଼ି ମଟରରେ ହିଁ ସମ୍ଭବ ହେଇଥାଏ ଟେକ୍ନୋଲୋଜି ବହୁତ ଆମର କୃଷି କ୍ଷେତ୍ରରେ ସାହାଯ୍ୟ କରେ